ଓଡ଼ିଆ ଭାଷା ହଉଛେ ଆମର୍ ମାତୃଭାଷା ଓଡ଼ିଆ ଆମ୍କେ ସ ସବୁ ଲୋକ୍ ବୁଝି ପାର୍ସୁଁ ସବୁ ଜାନି ପାର୍ସୁଁ ଆରୁ ଓଡ଼ିଆ ଭାଷା ସବୁ ଲୋକ୍ ଜାନ୍ବା ଦର୍କାର୍ ଆଜି କାଲି ତ ସବୁ ଇଂଲିଶ୍କେ ସବୁ ଲୋକ୍ ଇମ୍ପୋଟାନ୍ସ୍ ଦଉଛନ୍ ଓଡ଼ିଆକେ କିଏ ବି ହେତେ ଇମ୍ପୋଟାନ୍ସ୍ ନେଇଁ ଦେବା ଆରୁ ସାଂସ୍କୃତିକ୍ ଭାଷା ବି ଆମର୍ ଆମର୍ ସାଂସ୍କୃତିକ୍ ଭାଷା ହଉଛି ବି ଆମର୍ ଜାନ୍ବା ଦର୍କାର୍ ଯେନ୍ଟାକି ସାଂସ୍କୃତିକ୍ ଲୋକ୍ମାନେ ବି ଆମେ ବି ଆରୁ ସାଂସ୍କୃତି ନାଇଁ ଜାନ୍ଲେ ହେବା କେଁ ଆରୁ ଓଡ଼ିଆ ତ ନିହାତି ଜାନ୍ବାର୍ କଥା ଆଜି କାଲି କିଏ ଆରୁ ଓଡ଼ିଆକେ ବି ହେତ୍କି ଗୁରୁତ୍ୱ ନେଇଁ ଦେବାର୍ନେ